ମୁଁ କ୍ରିକେଟ୍ ଖେଳିବାକୁ ପସନ୍ଦ କରିଥାଏ ସେଥିରେ ପ୍ରଥମତଃ ଏଗାରଟି ଖେଳାଳି ଥାଆନ୍ତି ଯାହା ଦ୍ୱାରା କି ମୋତେ ବହୁତ ବ୍ୟାଟିଂ କରିବାକୁ ପସନ୍ଦ ଥାଏ ତ ମୁଁ ବହୁତ ଭଲ ବ୍ୟାଟିଂ ମଧ୍ୟ କରେ ଆଉ ଏବେ ବରଂ ସାଙ୍ଗ ଦଳଙ୍କ ସହିତ ଖେଳିଥାଉ ଦୁଇଟା ଟିମରେ ଡିଭାଇଡ଼ ହେଇକି ଏହା ସହିତ କରିବାକୁ ମଧ୍ୟ ବହୁତ ପସନ୍ଦ କରେ କିଛିଟା ସାଙ୍ଗ ମିଶିକି ଆମେ ପାହାଡ଼ ମଧ୍ୟ ଚଢ଼ିଛୁ ଏହା ଗୋଟେ ଆଡ଼ଭେଞ୍ଚର ଜର୍ଣ୍ଣି ଟାଇପର ଥାଏ ବୋଲି କହିପାରିବୁ ଏହା ସହିତ ମୁଁ ବ୍ୟାଡ଼ମିଣ୍ଟନ ମଧ୍ୟ ଖେଳିଥାଏ ମାନେ ଭଲ ଖେଳାଳି ନେହେଲେ ବି ରାତିରେ ଖେଳିବାକୁ ବହୁତ ଭଲ ଲାଗେ ଖାସ କରି ଶୀତଦିନ ମାନଙ୍କରେ ତ ମୁଁ ମୁଖ୍ୟତଃ କ୍ରିକେଟ୍ ହେଉ ବ୍ୟାଡ଼ମିଣ୍ଟନ ଖେଳିବାକୁ ପସନ୍ଦ କରିଥାଏ